ଦେଖନ୍ତୁ ମହିଳାମାନେ କ'ଣ ସବୁ ସାହାଯ୍ୟ କରୁଛନ୍ତି ହେଲେ ସେମାନେ ଯେଉଁମାନଙ୍କର ପରିବାର ଛୋଟ ସେମାନେ କ'ଣ କରିବେ ତାଙ୍କ ସ୍ୱାମୀ ସହିତ ପୋଖରୀକୁ କି ନଦୀକୁ ଯାଆନ୍ତି ସେଇଠି ଯାଇକି କ'ଣ କରନ୍ତି ସେମାନେ ଜାଲରେ ସେ ପୁରୁଷମାନେ ମାଛ ଧରିବେ ହେଲେ ମାଛ ଧରିକି ଟାଣିକି ଆଣିବା ପାଇଁ ବହୁତ କଷ୍ଟ ହେଉଛି ହେଲେ ଆଣିକି ସେମାନେ ଆଉ କ'ଣ କାଢ଼ିକି ସେ ଜାଲରୁ କାଢ଼ିକି ବାଲ୍ଟିକୁ ରଖିପାରନ୍ତି ନାହିଁ ହେଲେ ସେମାନେ କ'ଣ କରନ୍ତି ସେ ମହିଳାମାନଙ୍କୁ ନେଇକି ଯାଆନ୍ତି ସେ ମହିିଳାମାନେ ସେଇଠୁ ଭଲ ଭଲସେ କାଟିକି ମାନେ ଭଲସେ କାଢ଼ିକି ସେ ବାଲ୍ଟିରେ ରଖନ୍ତି ତାପରେ ବାଲ୍ଟିରେ ରଖିକି ସେମାନେ ଭଲସେ ମାନେ ସଫା କରିକି କାଟିକି ତାପରେ ସେମାନଙ୍କ ରାନ୍ଧିକି ଦିଅନ୍ତି ତାପରେ ସେମାନେ ସମୁଦ୍ରକୁ କ'ଣ ପାଇଁ ଯାଆନ୍ତି ନାହିଁ ହେଲେ ସେମାନେ କ କ'ଣ ପାଇଁ ନା କାହିଁକି ସେମାନେ ଭଲସେ ସେମାନେ ପହଁରି ପାରନ୍ତି ନାହିଁ ସେଇଥିପାଇଁ ମହିଳାମାନେ ଭଲସେ ପହଁରି ପାରନ୍ତି ନାହିଁ ସେଥିପାଇଁ ସମୁଦ୍ର ମଝିରେ ଯାଆନ୍ତି ନାହିଁ ହେଲେ ମହିଳାମାନେ ସମୁଦ୍ରରେ ସିନା ଯାଆନ୍ତି ନାହିଁ ହେଲେ ସବୁ କାମରେ ସେମାନେ ଏକ୍ସପର୍ଟ